ମୋର ଗୋଟିଏ ଏସ୍ଏଚ୍ଜି ଅଛି ଏସ୍ଏଚ୍ଜିର ମୁଁ ଜଣେ ମେମ୍ବର ଅଛି ଆମ ଏସ୍ଏଚ୍ଜିର ଯିଏ ପ୍ରେସିଡେଣ୍ଟ ଅଛନ୍ତି ତାଙ୍କ ସହ ମୋର ଭଲ ପଡ଼େନାହିଁ କିନ୍ତୁ ଗୋଟିଏ ଏମିତି ପରିସ୍ଥିତି ଆସିଲା ମୋର ମୋର ପଇସା ନିହାତି ଆବଶ୍ୟକ ପଡ଼ିଲା ମୁଁ ପ୍ରେସିଡେଣ୍ଟ ସେକ୍ରେଟାରୀର ସିଗ୍ନେଚର ନହେଲେ ଏସ୍ଏଚ୍ଜିରୁ ଲୋନ୍ ଆମେ ଉଠାଇପାରୁନା ମୁଁ କ'ଣ କରିବି ବାଧ୍ୟ ହୋଇ ଗୋଟିଏ ଏସ୍ଏଚ୍ଜିର ମିଟିଂ ବୈଠକ ବସିଲି ଏବଂ ସେଠି ପ୍ରେସିଡେଣ୍ଟଙ୍କ ସହିତ କଥା ହେଲି ତାଙ୍କୁ ବହୁତ ରିକ୍ୱେଷ୍ଟ କଲି ବହୁତ ବୁଝାସୁଝା କଲି ଏବଂ ସେ ବି ଆମ ସହିତ ବୁଝାମଣା ଠିକ୍ ହୋଇଗଲା ଏବଂ ସେ ବି ସିଗ୍ନେଚର କରିଦେଇଥିଲେ ଏବଂ ସେ ଲୋନ୍ ଆଣି ମୁଁ ମୋର ଅସୁବିଧା ଦୂର କରିପାରିଥିଲି ଏବଂ ଆମ ଭିତରେ ଯାହା ଭୁଲ୍ ବୁଝାମଣା ଥିଲା ସେସବୁ ଦୂର ହୋଇଯାଇଥିଲା